ଆମେ ପଶୁମାନଙ୍କଠାରୁ କାରଣ ଆମେ ହିନ୍ଦୁ ରାଷ୍ଟ୍ର ଲୋକ ଆମେ ମାଂସ ଆଦିକୁ ଭଲପାଉନା ମାଂସ ଅଣ୍ଡା ଅଣ୍ଡାରୁ ଆମେ କୁକୁଡ଼ା ରଖିଲା ପରେ କୁକୁଡ଼ାରୁ ଆମେ ଅଣ୍ଡାରୁ ଛୁଆ କରି ଛୁଆକୁ ବିକ୍ରି କରୁ କାରଣ ସେ ଛୁଆଟିକୁ ନେଇ ଆଉ ଜଣେ ପାଳୁ ତା'ର ଯତ୍ନ ନେଉ ତାକୁ ଭଲରେ ରଖୁ ସେ ଫୁଣି ତା'ର ବ୍ୟବସାୟରେ ଲଗାଉ ଆଉ କ୍ଷୀର ଆମେ ଗୋମାତାଙ୍କଠାରୁ ପାଇଥାଉ ଆଉ କ୍ଷୀର ବ୍ୟବସାୟରେ ବହୁତ ଲାଭଦାୟକ ହୋଇଥାଏ କ୍ଷୀର ବ୍ୟବସାୟରେ କ୍ଷୀର ବହୁତ ପ୍ରକାର ବ୍ୟବହାର ଲଗାଯାଇପାରିବ ଛେନା ପନିର ଏଗୁଡ଼ା ବି ଏମିତି ସବୁ ଇତ୍ୟାଦି ଇତ୍ୟାଦି ରହୁଛି ଏହା ଆମେ ବିକ୍ରି କଲେ ଲାଭଦାୟକ ହୋଇଥାଏ